ଜଣେ କଳାକାର ଭାବେ ବଞ୍ଚିବାକୁ ହେଲେ ତାର କଳାକୁ ନିପୁଣ ଭାବେ ବଞ୍ଚାଇ ରଖିବାକୁ ହୁଏ ଏବଂ ଏହି ଅସୁବିଧା ମୋତେ ଦୂର କରିବାକୁ ହେଲେ ମୁଁ ମୋର କଳାର ପ୍ରଦର୍ଶନ କରିବାକୁ ହେଲେ ମୁଁ ଗୋଟିଏ ନିଜେ ସ୍କୁଲ ସ୍ୱତନ୍ତ୍ର ସ୍କୁଲ କରିବି ଏବଂ ସେଠାରେ ପିଲାମାନଙ୍କୁ କିଛି ଶିକ୍ଷାଦାନ କରିବି ସେଗୁଡ଼ିକ ମୋ ଶିକ୍ଷା ପାଇବା ଦ୍ୱାରା କିଛି ଲୋକ ବି ଉପକୃତ ହୋଇପାରିବେ ଏବଂ କିଛି ଲୋକଙ୍କୁ ପ୍ରେରଣା ମଧ୍ୟ ଯୋଗାଇବ ଯେପରି ଆଗାମୀ ପିଢ଼ିମାନେ ନିଜେ ଚିତ୍ର କଳାରେ ନିପୁଣ ରହିବେ ଚିତ୍ରକଳା ହେଉ ବା ହସ୍ତତନ୍ତ୍ର ହେଉ ଯେକୌଣସି ହେଉ ସେମାନଙ୍କ ପାଇଁ ନିହାତି ଟ୍ରେନିଙ୍ଗ ର ଆବଶ୍ୟକ ରହିଛି ଏବଂ ଏହି ଟ୍ରେନିଙ୍ଗ ସ୍ଥାଇ ଭାବରେ ରଖିବା ଦରକାର ଏବଂ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ଦରକାର ଯେହେତୁ କି ନଜେ ଶିକ୍ଷା ପାଇବା ପରେ ସେମାନେ କିଛି ନିଯୁକ୍ତି ପାଇ ପାରିବେ ଏହିପରି ଭାବରେ ମୁଁ ଭାବୁଛି ଅନୁଭବ କରୁଛି ଯେ ସ୍ଥାୟୀ ସ୍କୁଲ ଯଦି କରିବେ ସରକାର ଯଦି କରିବେ ତାହେଲେ କିଛି ପିଲା ଶିକ୍ଷା ପାଇ ପାରିବେ ଏବଂ କିଛି କାମରେ ଲଗାଇ ପାରିବେ